ହ୍ୟାଲୋ ଭାଇ ଏଇ ଗୋଟେ ଫ୍ଲିପକାର୍ଟ ବାଲା ବାର୍ ଲାଗିଛି କି ମୋ ନାଁ ଧର୍ମେନ୍ଦ୍ର କିଲ ବାଲିମେଳା ତିନି ନମ୍ବର୍ରୁ କହୁଥିଲି ତିନି ଦିନ ଆଗରୁ ମୁଁ ଗୋଟେ ଜିନିଷ ଅର୍ଡ଼ର୍ କରୁଥିଲି ଯାହାକି ବହୁତ ଖରାପ ପ୍ୟାକିଂ ଭାବରେ ଆସି ମୁଁ ଆଗରେ ବି ବହୁତ ଅର୍ଡ଼ର୍ ମାରିଥିଲି ତିନି ଚାରିଟା ଜିନିଷ ସେଟା ଭଲ ଭାବରେ ଆସିଥିଲା ଏ ଜିନିଷଟା ମୋ ପା ବହୁତ ଖରାପ ପ୍ୟାକିଙ୍ଗରେ ଆସିଚି ଆଉ ସାମାନ ବି ଭଲ ସାମାନ ବି ଖରାପ ହୋଇଯାଇଛି ତ ମୁଁ ପଇସାଟା ଏବେ ଅନଲାଇନ୍ରେ ପ୍ୟାମେଣ୍ଟ କରିଦେଇଛିି ମୋ ପଇସାଟା ବେକାର ଯିବ ମୁଁ ତ ଆପଣ ନହେଲେ ମୋ ସାମାନଟା ପ୍ୟାକିଂ ଭଲ ଭାବରେ କରିଦିଅନ୍ତୁ ନହେଲେ ମୋ ପଇସାଟା ଆଉଥର ରିଟର୍ଣ୍ଣ କରିଦିଅନ୍ତୁ ଆପଣଙ୍କ ଆଡ଼୍ରେସ୍ ଦେଲେ ମୁଁ ଆସିକି ସାମାନ ରିଟର୍ଣ୍ଣ କରିଦେବି ହଁ ତ ଆପଣଙ୍କ ନା କ'ଣ ଭାଇ ଆଉ ସାମାନଟା କ୍ୟାନ୍ସଲ୍ କରିଦେବି ମୋର ପ୍ୟାକିଂଟା ଖରାପ ହୋଇଯାଇଛି ତମର ଆଡ଼୍ରେସ୍ ଦେଇଦିଅ ଆଉ ମୁଁ ସେ ଯାଗାରେ ଆସିକି ସାମାନଟା ନେଇଯିବି ନହେଲେ ମୋର ପଇସା ଫେରାଇ ଦିଅ ନହେଲେ ମୁଁ ମୋର ସାମାନଟା ଭଲ ଭାବରେ ପ୍ୟାକିଂ କରିଦିଅ